ପିଲାମାନଙ୍କର ମାର୍କ କମ୍ଅଛି ଏଇଥିପାଇଁ ସେ ଲେଖା ବହୁତ ମିଷ୍ଟେକ୍ ଅଛି ଅଣ୍ଡରରାଇଟିଙ୍ଗ ନାହିଁ ବହୁତ ଓଭରରାଇଟିଙ୍ଗ ହେଇଛି କୋସ୍ଚିନର ଆନ୍ସର ଠିକ୍ ଭାବରେ ଦେଇନାହାନ୍ତି ଆଉ ପିଲାଙ୍କର ଗାର୍ଡ଼ିଆନ୍ ହିସାବରେ ଆପଣ ଟିକିଏ ନଜର ରଖିବା ଦରକାର ନା ପିଲା କେମିତି ପଢ଼ୁଛି କ'ଣ ନାହିଁ

ନାଇଁ ନାଇଁ ଆମେ ଦେଖିଲେ କ'ଣ ହେବ ଆମେ ହଁ ପିଲାମାନେ ତ ହେଇଛନ୍ତି ଦୁଷ୍ଟ ହେବାପାଇଁ କିନ୍ତୁ ଆପଣ ତ ଦେଖିବେନା ଟିକିଏ କେମିତିକା ପାଠ ପଢ଼ୁଛନ୍ତି ସିଏ ଘରେ ନେଗଲେଟ୍ ହେଇଯାଉଛି ପାଠ ଠିକ୍ ସେ ପଢ଼ିପାରୁନି ଆପଣ ଟିକିଏ ଧ୍ୟାନ ଦେଉନାହାନ୍ତି ବୋଧେ ଆଚ୍ଛା ଆଚ୍ଛା ଆପଣ ଟିକିଏ ଟିଉସନ୍ ଟିକିଏ ଭଲ ଜାଗାରେ ଛାଡ଼ନ୍ତୁ ଟିଉସନ୍ ଟିକିଏ ଭଲ ଜାଗାରେ ଛାଡ଼ିଲେ ସିନା ପାଠପଢ଼ାରେ ସିଏ ଟିକିଏ ଧ୍ୟାନ ଦେବ ସିଏ ବହୁତ ଚଗଲା ହେଇଯାଉଛି ସେଇଥିପାଇଁ ଓଭରରାଇଟିଙ୍ଗ କରୁଛି ଲେଖା ଠିକ୍ କରୁନି ଅନ୍ୟମନସ୍କ ରହୁଛି ଚଗଲା ହଉଛି ଆଜ୍ଞା ଆଜ୍ଞା ଟିକିଏ ସେଇଟା ଟିକିଏ ନଜର ଟିକିଏ ନ ରଖିଲେ ପିଲାମାନଙ୍କ ଇଏ ତ କ'ଣ କରିବା କୁହନ୍ତୁ ଆପଣ ତ ଗାର୍ଡ଼ିଆନ୍ ଜଣେନା ପିଲାମାନଙ୍କର ଉନ୍ନତିପାଇଁ ପଢ଼ାପାଇଁ ଆପଣ ଭଲସେ ଜାଣିଥିବେ ଆମ ସ୍କୁଲ୍ରେ ଯେମିତି ରୁଲ୍ ରହିଛି ଆମେ ପଇଁଚାଳିଶ ମିନିଟ୍ ପଢ଼େଇବୁ କି ଆଉ କ'ଣ କରିବୁ ତାଙ୍କୁ ଯେଉଁ କୋସ୍ଚିନଟା ସିଏ ବୁଝିପାରୁନାହାନ୍ତି ଆମେ ତାକୁ ବୁଝେଇବୁ ଆନ୍ସର ଦେବୁ କିନ୍ତୁ ଘରେବି ତ ପଢ଼େଇବା ଦରକାର ନା ଆପଣ ଟିକିଏ ଜାଣନ୍ତୁ ଆପଣ ଟିକିଏ ତାକୁ ଷ୍ଟଡ଼ି କରନ୍ତୁ ସିଏ କାହିଁକି ଏତେ ଚଗଲା ହେଉଛି ବୁଝିପାରିଲେକି ହଁ ତାକୁ ଟିକିଏ ମୋଟିଭେଟ କରେଇବେ କି ପାଠ ପଢ଼ିଲେ ଏମିତି ହେବ ସେମିତି ହେବ ଆପଣ ଟିକିଏ କହିବେ ନକହିଲେ ପିଲାମାନେ କେମିତି ପାଠ ପଢ଼ିବାରେ ଇନ୍ଟରେଷ୍ଟ ଦେବେ ତାକୁ ପଢ଼ଉଛନ୍ତି ଯେଉଁ ଯେତେବେଳେ ବି ଆପଣ ଟିକିଏ ଅଧଘଣ୍ଟା ବି ସିଏ ପାଠପଢ଼ୁ କିନ୍ତୁ ତାକୁ ଟିକିଏ ତା'ପାଖରେ ବସିବେ ଅଧଘଣ୍ଟେ ଟାଇମ୍ ଦେବେ ତାକୁ ଟିକିଏ ଯେତେ କାମଥିଲେ ବି ଆପଣ ଟିକିଏ ଆପଣଙ୍କ ପାଖରେ ଉଁ ଟିକିଏ ବସେଇକି ଆପଣ ତାକୁ ଟିକିଏ ପଢ଼େଇବେ କି ବାବା ଏଇଟା ଟିକିଏ ପଢ଼ିଲୁ ଟିକିଏ ବୁକ୍ ରିଡ଼ିଙ୍ଗ କରିଲୁ କଟଣ ଏଇଟା ରିଡ଼ିଙ୍ଗ କରାହେଉଛି ସ୍କୁଲ୍ର ପଢ଼ା ହେଇଛିକି ନାଇଁ ଆପଣ ଟିକିଏ ତାକୁ ଟିକିଏ ନ କନସଣ୍ଟ କଲେ କେମିତି ହେବ ଆପଣ ଟିକିଏ ପାଠ ପଢ଼ିବାଟା ଟିକିଏ ଧ୍ୟାନ ଦେବେନା ଆଉ ଏଇଥର ଯାହା କରିଛି କରିଛି ମୁଁ ଦେଖିକି ବି ମାର୍କିଙ୍ଗ କରିଛି ଆଉ ବହୁତ ଗାର୍ଡ଼ିଆନ୍ମାନଙ୍କର ବି କମ୍ପ୍ଲେନ୍ ଆସୁଛିକି କାହିଁକି ଏତେ ମାର୍କ କମା ହେଉଛି ମାର୍କ ଏଇଥିପାଇଁ କମା ହେଉଛି ପିଲାମାନଙ୍କର ଟିକିଏ ଡର ରହିବ ସେମାନେ ଟିକିଏ ଭଲ ପାଠ ପଢ଼ିକି ଆସିବେ କି ମାର୍କ ଆମର କମିଗଲା ଆମେ ଟିକିଏ ଭଲ ପାଠ ପଢ଼ିଲେ ଆଗକୁ ଭଲ ହେବ ଆ ସେହିଁ ହିସାବରେ ଟିକିଏ ମାର୍କ ଆମେ ଚାପିକି ଦେଉଛୁ କିନ୍ତୁ ଆପଣ ଟିକିଏ ଘରେ ଟିକିଏ ଦେଖିବେ ଟାଇମ୍ଲି ଟିକିଏ ଦେଖିବେ ନଦେଖିଲେ କେମିତି ହେବ କୁହନ୍ତୁନା ଘରକୁ ସମ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ଅଛି ସେ ତ ଫାଷ୍ଟରୁ ରହିଛି ଆଉ ସେହି ସବଜେକ୍ଟଗୁଡ଼ା ଟିକିଏ ମାର୍କ କମ୍ ରହିଛି ସେହି ସବଜେକ୍ଟ ଗୁଡ଼ାକୁ ଟିକିଏ ଭଲସେ ଦେଖେଇଲେ ଆଉ ଫାଇନାଲ୍ ଏଗ୍ଜାମ୍ ବେଳକୁ ଆଉ ଏତେ ମାର୍କ କମ୍ ରହିବନି ବୁଝିପାରିଲେ କି ଆଜ୍ଞା ଆଜ୍ଞା ଭଲ ଟିଉସନ୍ ଗୋଟେ ଭଲ ଜାଗାରେ ଟିଉସନ୍ ଦିଅନ୍ତୁ ତାଙ୍କୁ କୁହନ୍ତୁ ଭଲସେ ଟିକିଏ ରିଭିଜନ୍ କରେଇବେ ଆଉ ରିଭିଜନ୍ କରେଇଲେ ଛୁଆମାନଙ୍କର ଟିକିଏ ବାରବାର ରିଭିଜନ୍ ହେଲେ ଟେଷ୍ଟ୍ ହେଲେ ତାଙ୍କୁ ଟିକିଏ ଭଲ ମାଇଣ୍ଡରେ ରହିଯିବ ଦିତିନଥର ରହିଲେ ମାଇଣ୍ଡରେ ରହିଯିବ ରିଭିଜନ୍ ହେଉ ଆଜ୍ଞା ମା' ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ଅଛି ଠିକ୍ଅଛି ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ମୁଁ ଠିକ୍ଅଛି ମୁଁ ରଖୁଛି ମ୍ୟାଡ଼ାମ୍ ମୁଁ ଜଣେଇବି ତାକୁ ଭଲସେ ଟିକିଏ ଗାଇଡ଼୍ କରିବି ଆଉ ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା